ପଶୁ ସାଧାରଣତଃ ଆମ ଘରେ ତ ଆମେ ଗାଈ ରଖିଛୁ ଗାଈ ଗାଈର ଖାଦ୍ୟ ହିସାବରେ ଆମେ ଦାନା ଦେଉ ଘାସ ଦେଉ କୁଟା ଦେଉ ମକା ବି ଦେଉ ସୋୟବିନ୍ ଖାଦ୍ୟ ଏମିତି ସବୁ ଦିଆ ଦିଆ ହୁଏ ଦେଉ ହେଲା ସେଥିପାଇଁ ସେ ଭଲ କ୍ଷୀର ଉତ୍ପାଦନ ବି ତା' ଠୁ ଆମେ ପାଉ ତା' ପାଇଁ ଟାଇମ୍ ଲାଗିବାକୁ ତାହା ପାଇଁ ସମୟ ଲାଗେ ତାଙ୍କ ପାଇଁ ଭଲ ଖାଦ୍ୟ ଦେବାକୁ ପଡ଼େ ଆଉ ଭଲ ଘାସ କୁଟା ନଡ଼ା ଆଉ ଛଣ କାଟିକି ଭୁସି କରିକି ଦେଉ ଆଉ ଭଲ ଘାସ ଆଉ ଖାଦ୍ୟ ଦେଲେ ଭଲକି ତା ଚୋକଡ଼ ମକା ଗୁଣ୍ଡ ଇତ୍ୟାଦି ଦେଉ ଆଉ ଖାଇବା ଭଲ ଖାଏ ଆଉ ଇଏ ତ ଖାଦ୍ୟ ହିସାବରେ ଆମେ ଦେଉ ଆଉ ଦେହ ଖରାପ ହେଲେ ତାକୁ ଭଲ ଔଷଧ ପତ୍ର ଦେଇକି ତା'ର ଯତ୍ନ ନିଆଯାଏ ଆଉ ତୋରାଣି ତୋରାଣି ଦିଆ ହୁଏ ପିଇବା ପାଇଁ ତୋରାଣି ଦିଆ ହୁଏ ତୋରାଣିରେ ମକା ଗୁଣ୍ଡ ଆଉ ଚୋକଡ଼ ଗୁଣ୍ଡ ଗୋଳେଇକି ବି ଦିଆହୁଏ ପଶୁମାନଙ୍କର ଖାଦ୍ୟ ପାନୀୟ ହିସାବରେ ଏ ସବୁ ଯାଏ ଆଉ ଦେହ ପାହ ଖରାପ ହେଲେ ତାକୁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଦିଆଯାଏ ନେଲେ ଭଲ ଏପରି ଭାବେ ଯତ୍ନ କଲେ ଗାଈଠୁ ଆମେ ଭଲ ଉତ୍ପାଦନର କ୍ଷୀର ମଧ୍ୟ ପାଉ